ହ୍ୟାଲୋ ହଁ ଆଜ୍ଞା ଆଜ୍ଞା ରେଷ୍ଟୁରାଣ୍ଟ ହୋଟେଲ୍ ତ ହଁ ହଁ ମୋର ଟିକେ ଖାଦ୍ୟ ଯୋଡ଼ାଏ ମିଲ୍ ଦରକାର ଥିଲା ହଁ ମୁଁ କହୁଛି ଭାତ ଦେବେ ଡାଲି ଆଉ ଚିକେନ୍ଟେ ଦେବେ ତାଦିହରେ କ'ଣ ମିକଶ୍ଚର ଫିକଶ୍ଚର କରିଥିବେ ଦେବେ ଆଉ ଆପଣ ଅଣ୍ଡା କରୁଛନ୍ତି କି ହଁ ଅଣ୍ଡା ଦେଇଦେବେ ଆଉ ଆଉ କ'ଣ ସବୁ ଅଛି ପାମ୍ପଡ଼ ଅଛି ହଁ ପାମ୍ପଡ଼ ଦେଇଦେବେ ଏ ଯେଉଁ ଚାରି ପାଞ୍ଚଟା ମୁଁ ଆଇଟମ୍ କହିଲି ଆପଣ ଟିକେ ଯୋଡ଼ାଏ ମିଲ୍ କରିବେ ହଁ ଯୋଡ଼ିଏ ମିଲ୍ କରିବେ ଯୋଡ଼ିଏ ମିଲ୍ କରିକିରି ଆପଣ ଏ ଆମର ବୋରିକିନା ବସ୍ ଷ୍ଟାଣ୍ଡରେ ଆଣି ଟିକେ ବାରଟା ତିରିଶିରେ ଟିକେ ପହଞ୍ଚାଇବେ ଆଚ୍ଛା ଏ ଯେଉଁ ଯୋଡ଼ାଏ ମିଲ୍ ଆପଣଙ୍କୁ କହିଲି ଆଚ୍ଛା କେତେ ପଇସା ହେଲା ଆପଣ ଟିକେ କୁହନ୍ତୁ ଆଠଶହ ତିରିଶି କ'ଣ ଆପଣ ଏତେ କହୁଛନ୍ତି କ'ଣ ମୁଁ ଏ ପନ୍ଦର ଦିନ ତଳେ ଆଣିଥିଲି ପାଞ୍ଚଶହ ଭିତରେ ଥିଲା ଆପଣ ଏତେ କହୁଛନ୍ତି କ'ଣ କ'ଣ କିଛି ଡିସକାଉଣ୍ଟ ନାହିଁ ଆପଣଙ୍କର ମୁଁ ଯୋଡ଼ିଏ ମିଲ୍ ନଉଛି ଆପଣ କ'ଣ ଏତେ କହୁଛନ୍ତି ସାତଶହ ନବେ ହଉ ହଉ ହ ହେଲା ଆଉ ହଉ ବାରଟା ତିରିଶି ଭିତରେ ଆଣି ଆମ ଏ ବୋରିକିନା ବସ୍ ଷ୍ଟାଣ୍ଡରେ ଟିକେ ପହଞ୍ଚାଇବେ ଆଉ ରହିଲି ଆଜ୍ଞା